ଆମ ଓଡ଼ିଶାରେ ବାର ମାସରେ ତେରଟି ପର୍ବ ପାଳନ କରାଯାଏ ସେଥିରେ ଲୋକମାନେ ବହୁତ ବହୁତ ସାରା ପର୍ବ ପାଳନ କରିଥାନ୍ତି ସେଗୁଡ଼ିକ ହେଲା ରଥଯାତ୍ରା ଜାଗର ରଜ ହୋଲି ଦୁର୍ଗା ପୂଜା ଗଣେଶ ପୂଜା ସରସ୍ଵତୀ ପୂଜା ଇତ୍ୟାଦି ଅନେକ ବହୁତ ପର୍ବ ପାଳନ କରନ୍ତି ଏଥିରେ ଲୋକମାନେ ବହୁତ ଆନନ୍ଦିତ ହୋଇ ଉପବାସ ପ୍ରାର୍ଥନା ଭଜନ କୀର୍ତ୍ତନ ଯଜ୍ଞ ଭାଗବତ ପାଠ ତୀର୍ଥଯାତ୍ରା ଏବଂ ସବୁ ପ୍ରକାର ପାଠ ପାଠ କରିଥାନ୍ତି ସ୍ତ୍ରୀଲୋକମାନେ ଉପବାସ ମଧ୍ୟ କରିଥାନ୍ତି ଜାଗରରେ ଝିଅପିଲାମାନେ ବହୁତ ବହୁତ ଶ୍ରଦ୍ଧାର ସହିତ ଆନନ୍ଦର ସହିତ ପାଠ କରିଥାନ୍ତି ଉପବାସ କରିଥାନ୍ତି ଏବଂ ସେଥିରେ ଲୋକମାନେ ବହୁତ ମାନେ ଉପକୃତ ମଧ୍ୟ ହୋଇଥାନ୍ତି ସେଥିରେ ଠାକୁରଙ୍କର ଭକ୍ତିଭାବ ଆସିଥାଏ ଲୋକମାନଙ୍କର ଏବଂ ସେ ବହୁତ ଖୁସି ହୋଇ ମନର ମନକୁ ମନଧ୍ୟାନ ଦେଇ ପୂଜା କରନ୍ତି ଲୋକମାନେ ଲୋକମାନେ ବହୁତ ବହୁତ ସ୍ଥାନକୁ ବୁଲିବାକୁ ମଧ୍ୟ ଯାଆନ୍ତି ଯେମିତି ରାର୍ଥଯାତ୍ରାକୁ ଦେଖିବା ପାଇଁ ଆମେ ଆମେ ପୁରୀ ଯାଇ ଶ୍ରୀ ଜଗନ୍ନାଥକୁ ଆମେ ମଧ୍ୟ ଦେଖିପାରୁ ପାରିଥାଉ ସେଥିପାଇଁ ଆମେ ବହୁତ ଦେଖିବା ପାଇଁ ଆନନ୍ଦିତ ହେଇଥାଉ ସେଥିପାଇଁ ଲୋକମାନେ ବହୁତ ଚେଷ୍ଟା ନିର୍ଭର ହେଇକିନା ଠାକୁରଙ୍କ ନିର୍ଭର ହେଇକିନା ଆମେ ବହୁତ ପୂଜା ପାଠ କରି ବହୁତ ଲୋକମାନେ ଉପକୃତ ହୋଇଥାନ୍ତି